ଭାରତ ଏକ ଜନବହୁଳ ଦେଶ ଏ ଦେଶର ପରିବହନ ବ୍ୟବସ୍ଥା ବଡ଼ ବିଚିତ୍ର ସାଧାରଣତଃ ଲୋକମାନେ ବସ୍ ଟ୍ରେନ୍ ଉଡ଼ାଜାହାଜ ନୌକା ଏସବୁରେ ଯାତାୟାତ କରନ୍ତି ବସ୍ରେ ଯାତାୟାତ କଲାବେଳେ ଏତେ ସଂଖ୍ୟାରେ ବସ୍ ଭିତରେ ପଶନ୍ତି ଯେ ସୋରିଷ ପଡ଼ିବା ପାଇଁ ଜାଗା ନଥାଏ ସେଇଭଳି ଟ୍ରେନ୍ରେ ଲୋକମାନେ ବାଡ଼ା ଧରି ଓହଳି ଯାଆନ୍ତି ଯଦି କୌଣସି ଜାଗାକୁ ଭ୍ରମଣ କରିବା ଯାଇ ତା'ହେଲେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼େ ଯେମିତିକି ବସ୍ରେ ଠିଆ ହୋଇଥିବା ଟ୍ରେନ୍ରେ ଓହଳି କରି ଯିବା ଅତ୍ୟଧିକ ଲୋକ ବସାଉଥିବା ଯୋଗୁଁ ଗାଡ଼ିରେ ଓଭରଲୋଡିଂ ହୋଇଥାଏ ଫଳରେ ଠିକ୍ ସମୟରେ ପହଞ୍ଚିବା ଜାଗାରେ ପହଞ୍ଚି ହୁଏନାହିଁ ରାସ୍ତାରେ ଉନ୍ନତିକରଣ ହେଉନଥିବା ରାସ୍ତାର ଖାଲଢିପ ଦେଖିବାକୁ ମିଳେ ପ୍ରତି ସମୟରେ ଲୋକମାନେ ଆକ୍ସିଡେଣ୍ଟ ହୁଅନ୍ତି ଏହାର ଉନ୍ନତି ଅତିଶୀଘ୍ର ହେବା ଦରକାର ଏଥିପ୍ରତି ସରକାର ପଦକ୍ଷେପ ନେବା ଦରକାର ଯେମିତିକି ରାସ୍ତାର ପ୍ରଶସ୍ତିକରଣ ୱାନ୍ ୱେ ରାସ୍ତା ଗାଡ଼ିରେ ଓଭର୍ଲୋଡିଂ ବନ୍ଦ ଠିକ୍ ସମୟରେ ବସ୍ ଟ୍ରେନ୍ ଯାତାୟାତ କରିବା ରାସ୍ତାରେ ଭଙ୍ଗା ରୁଜା ଗାଡ଼ି ନଚଳାଇବା ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର